ମୋତେ ଲାଗୁଛି ଯେ ପିଲାମାନଙ୍କୁ ଅଧିକ ଧ୍ୟାନ ଦିଅ ବିଦ୍ୟାଳୟରେ ଋଣ ଏବଂ ରିଟର୍ନ ବିଷୟରେ ଶିକ୍ଷା ଦେବା ଆବଶ୍ୟକ କାରଣ ଏହି ପାଠ୍ୟକ୍ରମରେ ପାଠ୍ୟକ୍ରମରେ ଏସବୁ ସାମିଲ କଲେ ବହୁତ ଲାଭ ମିଳିବ ତାକି ଆଗକୁ ଯାଇ ପିଲା ନିଜେ ଏସବୁ ବିଷୟରେ ଜାଣିପାରିବ ଋଣ ଇନ୍ସୁରାନ୍ସ ଲୋନ୍ ଏସବୁ ବିଷୟରେ ସେ ଜାଣିଲେ ଆଗକୁ ଯେତେବେଳେ ତା'ର କିଛି କିଛି ବି ଦରକାରୀ ଟାଇମ୍ରେ ଦରକାର ପଡ଼େ ଆବଶ୍ୟକ ପଡ଼େ ସେତେବେଳେ ସେ ଜାଣିପାରିବ